ଆମେ ହିନ୍ଦୁ ଧର୍ମକେ ବହୁତ୍ ବିଶ୍ୱାସ କରୁସୁଁ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ଆମେ ସଂପ୍ରଦାୟଣ ସଂପ୍ରଦାୟରେ ଆମେ ପ୍ରଭୁ ଜଗନ୍ନାଥ ମନ୍ଦିର୍କେ ଯାଇ କରି ସେନ ପୂଜା ପାଠ୍ କର୍ସୁଁ ଆଉ ଇସ୍ଲାମ୍ ଧର୍ମ ଖ୍ରୀଷ୍ଟିୟାନ୍ ଧର୍ମ ସେମାନେ ତାକର୍ ତାକର୍ ଧର୍ମମାନେ ତାକୁ ସେମାନେ ତାକର ଧର୍ମେ ସେମାନେ ତମେ ନିଜେ ପୂଜାପାଠ୍ କରୁସନ୍ ଜୈନ ଧର୍ମ ବୌଦ୍ଧ ଧର୍ମ ଖ୍ରୀଷ୍ଟିୟାନ୍ ଧର୍ମ ଔର୍ ଆମେ ଆମର୍ ହିନ୍ଦୁ ଧର୍ମକେ ବହୁତ୍ ଆମେ ପାଳନ କରସୁଁ ଆମର୍ ସାରା ରାଜ୍ୟର ସାଂସ୍କୃତିକ ଆଉ ଅଭ୍ୟାସ୍ ରୂପେ ଆମେ ହିନ୍ଦୁ ଧର୍ମକେ ଆମର୍ ପାଲନ୍ କରୁସୁଁ ପ୍ରଭୁ ପ୍ରଭୁ ଜଗନ୍ନାଥ ମନ୍ଦିର୍ରେ ଆମେ ଦେଖ୍ବାର୍ ଲାଗି ସେ ପୁରୀ ପୁରୀ ମନ୍ଦିର୍କେ ଦେଖିବାର୍ ନେଇ ଯାସୁ ଔର୍ ଆମର୍ ଗାଁରେ ମଧ୍ୟ ପ୍ରଭୁ ଜଗନ୍ନାଥ ମନ୍ଦିର୍ ଅଛି ସେଠାରେ ଆମେ ଯେଇକିରି ପ୍ରତି

ପ୍ରଭୁ ଜଗନ୍ନାଥ ମନ୍ଦିର୍ରେ ପ୍ରତି ଦିନ ଆମେ ସେଟାକେ ପୂଜାପାଠ୍ କରି କିଛି ଫୁଲ ଧୂପ ଦୀପ ନେଇ କିରି ସେଠାରେ ପୂଜା କର୍ସୁଁ ଆମେ ଆମର୍ ଯେତ୍କି ବି ଆମର୍ ମହାପ୍ରଭୁ ଜଗନ୍ନାଥ ମନ୍ଦିର୍ ର ଆମର୍ ଜଗନ୍ନାଥ ବଲଭଦ୍ର ସୁଭଦ୍ରା ତାଙ୍କୁ ଆମେ ପୂଜାପାଠ୍ କର୍ସୁଁ ଆଉ ଇସ୍ଲାମ୍ ଧର୍ମ ଖ୍ରୀଷ୍ଟିୟାନ୍ ଧର୍ମ ଜୈନ ଧର୍ମ ବୌଦ୍ଧ ଧର୍ମ ତାକର୍ ତାକର୍ ସେମାନେ ନିଜେ ତାକର୍ଟା ତାମାନେ ପୂଜା କରୁସନ୍